ପଶୁ ଆମେ କୃଷି ନେ ଆମେ ଖେତ୍ ଲଗେଇ ପାରମା ଯେନ୍ଟା କି ହଁ ଗାଈ ବଲଦ୍ ବଲଦ୍ ରକି ଆମେ ନିକ ନ୍ ନଙ୍ଗଲ ଫାନ୍ଦି ପାରମା ତାର ଗୋବର୍ ନେ ଆମ୍କେ ଖତ୍ ହେଇ ପାରବା ଖତ୍ ପକାଲେ ଗୁବର୍ ପକାଲେ ଆମର୍ ଖତ୍ ହଉଛିନା ଖତ୍ ହେଲେ ଧାନ୍ ଭଲ୍ ଚାଷ ହେଇ ପାରବା ଦାହୁଁ ଛେଲ୍ ଛେଲ୍ ର ଛେଲ୍ ନେଣ୍ଡି କି ଯଦି ଆମେ ତାର୍ ପେଷ୍ଟ୍ ପେଷ୍ଟ୍ ବନେଇ ପାଉଡ଼ର୍ ବନେଇ କିରି ଯଦି ପକଉଛୁଁ ମାନେ ଆମର୍ ଭଲ୍ ଚାଷ୍ ହେସି ଆମ୍କେ ଶାଗ୍ ଯେନ୍ଟା କରୁଛୁଁ ଶାଗ୍ ମାନେ ଭଲ୍ ହୃଷ୍ଟ୍ ପୁଷ୍ଟ୍ ହେଇକିନା ର ହେସି ବହୁତ୍ ଭଲ୍ ଚାଷ୍ ହେଇ ପାରସି ଆମେ ଆର୍ ଏଇଟା ଆଣିକରି ଯଦି